ବିଜୁଳିରୁ ହେଉଥିବା ବିପଦକୁ ବିପଦକୁ ରକ୍ଷା ପାଇବାପାଇଁ ହେଲେ ଅନେ ଆମେ ଇଲୋଟ୍ରୋନିକ୍ ପ୍ରତିରୋଧକ ଯଥା ଗ୍ଲୋବସ୍ ସୁଖିଲା ସୂତା କପଡ଼ା ଚମଡ଼ା ଚପଲ୍ ଆଦି ବ୍ୟବହାର କରିପାରିବା ଆମେ ଇଲୋକ୍ଟ୍ରୋନିକ୍ସ୍ ଜିନିଷ ବ୍ୟବହାର କିମ୍ବା ସଜାଡ଼ିବା ବେଳେ କୌଣସି କାର୍ଯ୍ୟ କଲା ଇଲୋକ୍ଟ୍ରୋନିକ୍ସରେ କୌଣସି କାର୍ଯ୍ୟ କଲାବେଳେ ସାବଧାନତା ସହ କାର୍ଯ୍ୟ କରିବା ଉଚିତ ଆମ ଯେ ଯେପରିକି ଆମେ ଯେତେବେଳେ ହିଟର୍ ରେ କାର୍ଯ୍ୟ କରୁଛେ ସେତେବେଳେ ହିଟର୍ ତଳେ କିମ୍ବା ଆମ ପାଦତଳେ ଚମଡ଼ାର କିଛି ପଟି କିମ୍ବା ଦରି ପକାଇବା ଉଚିତ ଯାହାଫଳରେ କି ଇଲେକ୍ଟ୍ରି କରେଣ୍ଟ୍ ଆମ ଶରୀରରେ ପ୍ରବେଶ ଶରୀର ଦେଇ ପ୍ରବାହିତ ହୋଇପାରିବ ନାହିଁ ଇଲୋକ୍ଟ୍ରୋନିକ୍ସ ଜିନିଷ ଯଥା ଆମେ ଯେତେବଳେ ହିଟର୍ ବ୍ୟବହାର କରୁଛେ ହିଟର୍ ବ୍ୟବହାର କଲାବେଳେ ହିଟର୍ ରୁ କିଛି ଜିନିଷ ଓହ୍ଲେଇବାକୁ ହେଲେ ସୂତା ସୁଖିଲା ସୂତା କପଡ଼ା ବ୍ୟବହାର କରିବା ଉଚିତ ଯାହାଫଳରେ ଆମେ ଇଲୋକ୍ଟ୍ରୋନିକ୍ କରେଣ୍ଟ୍ ରୁ ରକ୍ଷା ପାଇପାରିବା